ହ୍ୟାଲୋ ଆପଣ ଗୋପାଳ ବାବୁ କହୁଛନ୍ତି ତ ଆମେ ଆପଣଙ୍କ ଦୋକାନରୁ ମୁଁ ଗୋଟେ କହିଥିଲି ଭଲ ସ୍କ୍ରୁଡ୍ରାଇଭରଟେ ଦେବେ ବୋଲି ଆପଣ ଗୋଟେ ଦେଇନ୍ତି ଏମିତି ଯେ ଗୋଟେ ସ୍କ୍ରୁଡ଼ାଇଭ୍ ଗୋଟେ ସ୍କ୍ରୁ ଟାଇଟ୍ କରୁ କରୁ ସେ ତ ଫାଟିଗଲା ଭାଙ୍ଗି ବଙ୍କା ହୋଇଯାଉଛି ଆମେ ନବେ ଟଙ୍କା ଦେଇକି ଆପଣଙ୍କଠାରୁ ଆଣିଥିଲୁ ଆପଣଙ୍କୁ କହିଥିଲୁ ଗୋଟେ ଭଲ ଜିନିଷ ଦେବେ ଘରେ ରଖିବୁ ତାକୁ ବିଭିନ୍ନ କାମରେ ଆମେ ଲଗେଇବୁ କିନ୍ତୁ ଆପଣ ଏମିତିଆ ଦେବେ ଏମିତି ଯଦି ଜିନିଷ ଦେବେ ଆମେ ଆପଣଙ୍କ ଦୋକାନରୁ ଆଉ ଜିନିଷ କିଣିବୁ କି ଆପଣ ଏମିତି ଖରାପ ଜିନିଷ କ'ଣ ପାଇଁ ଆଣି ଦେଉଛନ୍ତି ଆପଣ ଭଲ ଜିନିଷ ଦିଅନ୍ତୁ